ଆମ ନିକଟରେ ଧାର୍ମିକ ସ୍ଥାନ ଗୁଡ଼ିକ ମଧ୍ୟରେ ଆମ ମନ୍ଦିର ଜଗନ୍ନାଥ ମନ୍ଦିର ଏବଂ ଚର୍ଚ୍ଚ ଅଛି ଆମେ ବହୁତ ଥର ଜୟ ଜଗନ୍ନାଥ ମନ୍ଦିରକୁ ଯାଇଥାଉ ସପ୍ତାହକୁ ଦୁଇ ତିନି ଥର ତ ଯାଇଥାଉ ସମସ୍ତେ ମନ୍ଦିରରେ ଆମ ଏଇଠି ବାଲିମେଳା ପାଖରେ ଚର୍ଚ୍ଚ ଅଛି ସମସ୍ତେ ଖ୍ରୀଷ୍ଟିଆାନ୍ ଲୋକମାନେ ଚର୍ଚ୍ଚ କଥା ଶୁଣନ୍ତି ମଝିରେ ମଝିରେ ହିନ୍ଦୁ ଲୋକମାନେ ବି ଯାଇଥାନ୍ତି ଚର୍ଚ୍ଚ କଥା ଶୁଣିବା ପାଇଁ ଆମ ଆମ ଏଇଠି ମନ୍ଦିର ଆମେ ସାଙ୍ଗମାନେ ସମସ୍ତେ ଯାଉଛୁ ଆମ ଏଇଠୁ ମନ୍ଦିର ପାଞ୍ଚ କିଲୋମିଟର ଦୂର ହେବ ସେଇଠୁ ଆମେ ସମସ୍ତେ ପୂଜା କରିବା ପାଇଁ ଯାଉଛୁ ସାଙ୍ଗମାନେ ମିଶିକି ଚାଲିକି ଯାଉଛୁ ପୂଜା କରିବା ପାଇଁ ପୂଜା କରି ଆସେ ଘରେ ସମସ୍ତଙ୍କୁ ଭୋଗ ମଧ୍ୟ ବିତରଣ କରିଥାଏ ପୂଜା କରିବାକୁ ବହୁତ ଭଲ ଲାଗେ